ମୁଁ ଟ୍ୟାପ୍ ପାଣି ପାଉ ନାହିଁ ଯଦି ମୋତେ ଟ୍ୟାପ୍ ପାଣି ଦିଆଯାଆନ୍ତା ତାହାହେଲେ ମୋର୍ ସମୟଟା ବହୁତ୍ ବାହାରି ପାରନ୍ତା ମୁଇଁ ଯେନ୍ ପାଣି ବୋହିବାରେ ଯେନ୍ ଟାଇମ୍ଟା ଯାଉଛେ ସେଇ ଟାଇମ୍ଟା ମୋର୍ ବାହାରିପାରନ୍ତା ଆଉ ସେଇ ଟାଇମ୍ଟା ମୁଇଁ ମୋର୍ ଚାଷ କାର୍ଯ୍ୟରେ ଲଗାଇ ପାରନ୍ତି ଯାହାଫଳରେ ମୁଇଁ ଚାଷ କାର୍ଯ୍ୟରୁ ଅଧିକ ଅମଳ କରିପାରନ୍ତି ଆଉ ମୋର୍ ପାଖରେ ପଇସା ମଧ୍ୟ ଠିକ୍ ରହନ୍ତା ଏତ୍କି ଯଦି କରାଯାଇଥାନ୍ତା ତାହାହେଲେ ମୁଇଁ ବହୁତ୍ ଖୁସି ହେବି ଆଉ ଟ୍ୟାପ୍ ପାଣି ତ ବହୁତ୍ ପରିଷ୍କାର ପରିଚ୍ଛନ ଆସୁଛି ସେଥିର୍ ଲାଗି ଯଦି ଟ୍ୟାପ୍ ପାଣି ଦିଅନ୍ତା ତାହେଲେ ମୁଇଁ ଖୁସି ହୁଅନ୍ତି